ମୋ ଗଛ କିପରି ଭଲ ରହିବ ମୁଁ ନିୟମିତ ମୋ ଗଛର ମୂଳରେ କମ୍ପୋଷ୍ଟ ଗୋବର ଏବଂ ସାର କୀଟନାଶକ ଏହିସବୁ ଦିଏ ପାଣି ମଧ୍ୟ ସବୁବେଳେ ଦିଏ ଏବଂ ଉର୍ବର ମାଟି ବଳୁଆ ମାଟି ଆଣି ଗଛ ମୂଳରେ ଦିଏ ଆଉ ତା ର ପରାମର୍ଶ ମୁଁ ହର୍ଟିକଲଚର ଭି ଏଲ ଡବ୍ଲୁ ଙ୍କ ଠାରୁ ପରାମର୍ଶ ନିଏ ଗଛ କିପରି ମୋର ଭଲ ସ୍ଵସ୍ଥ ରହିବ